ଆମ ସ୍ଥାନୀୟ ପ୍ରତିନିଧି ହେଲେ ଆମ ସରପଞ୍ଚ ତାଙ୍କ ନାଁ ଉପକର ସେ ପାଞ୍ଚ ବର୍ଷ ପାଇଁ ନିର୍ବାଚନରେ ଆସିଥିଲେ ବି ମଧ୍ୟ ସେ ଦୀର୍ଘ ପନ୍ଦର ବର୍ଷ ଧରି ଶାସନ କରୁଛନ୍ତି କାହିଁକିନା ସେ ହେଉଛନ୍ତି ଜଣେ ପରୋପକାରୀ ଏବଂ ହୃଦୟବାନ ଲୋକ ଯେତେ ଅସୁବିଧା ହେଉନା କାହିଁକି ସେ ରାତି ଅଧରେ ବି ଆମ ଘରମାନଙ୍କୁ ଆସିକି ସହଯୋଗର ହାତ ବଢ଼ାଇଥାନ୍ତି ଜଣେ ମରିଗଲେ ସେମାନଙ୍କର କେମିତି ବିଧବା ଭତ୍ତା ମିଳିବ ଏବଂ ବୁଢ଼ାବୁଢ଼ୀ ହୋଇଗଲେ ତାଙ୍କର କେମିତି ବାର୍ଦ୍ଧକ୍ୟ ଭତ୍ତା ମିଳିବ ଯଦି କୌଣସି ବୃଦ୍ଧଲୋକ ଯେଉଁ ଭତ୍ତା ପାଇଁ ଯାଇନପାରେ ସେ ମଧ୍ୟ ଆଣିକି ଘରଘର ବୁଲିକି ପଇସା ଦିଆକରନ୍ତି ଆମ ଗାଁରେ ବି ବହୁତ ପାନୀୟଜଳର ଅଭାବ ଥାଏ ଯଦି ଆମେ ସାଙ୍ଗେ ସାଙ୍ଗେ ଯାଇ ସରପଞ୍ଚଙ୍କୁ ଦେଖା କରୁ କି କହୁ କି ସାର୍ ଆମ ଗାଁରେ ନଳକୂପର ଅସୁବିଧା ଅଛି ଆଉ ପାଣି ପିଇବା ପାଇଁ ଲୋକମାନେ ବହୁତ ଅସୁବିଧାରେ ପଡ଼ୁଛନ୍ତି ସେ ସଙ୍ଗେ ସଙ୍ଗେ ଆମକୁ ପରାମର୍ଶ ଦିଅନ୍ତି ଯେ ତୁମେ ଯାଅ କାଲି ପଅରଦିନ ଆଡ଼କୁ ନଳକୂପ ଖନନ ହେବ ସବୁକିଛି ଏ ଠୁ ଜେଡ୍ ଯାହା ବି କିଛି ଆମେ ତାଙ୍କ ପାଖକୁ ନେଇକି ଯାଉ ସେ ଆମକୁ କେବେ ଖାଲି ହାତରେ ଫେରାଇ ଦିଅନ୍ତିନାହିଁ ସବୁ ଦୁଃଖରେ ସୁଖରେ ସାଥିରେ ସବୁବେଳେ ଆମ ସାଙ୍ଗରେ ଥାଆନ୍ତି ଆଉ ବିଧାୟକ ବିଷୟରେ କହିବାକୁ ଗଲେ ପ୍ରୀତିରଞ୍ଜନ ଘଡ଼େଇ ସେ ତ ଏବେ ନୂଆ କରି ବିଧାୟକ ହୋଇଛନ୍ତି ସେ ଆଗକୁ ଭଲ କାମ କରିବେ ବୋଲି ଆମେ ଆଶା ରଖିଛୁ ଏବଂ ସେ ଯାଜପୁରର ଟେକ ରଖିବେ